ହଁ ମୁଁ ରୋଷେଇ ଘରେ ଆମ ଅନ୍ୟ ପରିବାର ସଦସ୍ୟ ମଧ୍ୟ ଆସନ୍ତି ମୁଁ ରୋଷେଇ କରେ ସେମାନେ ମଧ୍ୟ ରୋଷେଇ କରନ୍ତି ଯେମିତିକି ଆମର କେଉଁ ରୋଷେଇ କେମିତି ହୁଏ ସେମାନେ ପଚାରିଲେ ମୁଁ ତାଙ୍କୁ କୁହେ ଏବଂ ଆମର କେତେ ଲୁଣ କେତେ ପାଣି କେତେ ମସଲା ପକେଇଲେ ତରକାରୀ ଭଲ ଲାଗିବ କେତେ ଡାଲି ରେ କେତେ ପାଣିଦେଲେ ଠିକ ସମୟରେ ଡାଲି ସିଝିକି ଆରାମରେ ହୋଇପାରିବ ଏବଂ ଭାତ ମଧ୍ୟ ଚାଉଳ କେତେ ପକେଇଲେ କେତେ କେଉଁ ହାଣ୍ଡିରେ ସେଇଟା ସେମାନେ ଜାଣିପାରନ୍ତି ମୋତେ ପଚାରନ୍ତି ଏବଂ ମୁଁ ମଧ୍ୟ ନୂଆ ରୋଷେଇ ଯେଉଁ ତିଆରି କରେ କିଛି ପଣସ କଠା ହେଉ କିମ୍ବା ଆମର ମଟନ ହେଉ କେମିତି ପ୍ରଣାଳୀରେ ତିଆରି କରେ ସେମାନଙ୍କୁ କୁହେ ସେମାନେ ମଧ୍ୟ ଏ ଗୁଡ଼ା ଶିଖନ୍ତି ମୁଁ ମୋର ସବୁ ରୋଷେଇର ଯାହା ଜାଣିଛି ସେମାନଙ୍କ ସହିତ ସବୁ ଅଂଶୀଦାର କରିଥାଏ